ଆମର ପର୍ବପର୍ବାଣି ହିସାବରେ ଯେହେତୁ ମୂର୍ତ୍ତି ସଂଗଠନ ବେଳେ ମୋର ବେହେରା ଜାତି ଠାରୁ ମୂର୍ତ୍ତି ତିଆରି କରିଥାନ୍ତି ଓ ବହୁ ଆଦମ୍ବର ସହିତ ବହୁ ଉପକୃତ ବି ଲୋକ ହେଇଥାନ୍ତି ତ ବହୁ ଉପକୃତ ଲୋକ ଇଏ କରିକିରି ଲୋକ ଦେଖିବା ପାଇଁ ଆସନ୍ତି ଓ ପର୍ବପୂର୍ବାଣି ବହୁତ ଧାର୍ମିକ ସମୟ ଥାଏ ତେଣୁ ଲୋକ ଉପକୃତ ହେଇଥାନ୍ତି